ନିକଟରେ ଗୋଟିଏ କଟନ ଶାଢ଼ୀ ମୁଁ କିଣିଥିଲି ଶାଢ଼ୀଟି ଦେଖିବାକୁ ବହୁତ ସୁନ୍ଦର ଅଛି ତାର ମୂଲ୍ୟ ଥିଲା ମାତ୍ର ତିନିଶହ ଟଙ୍କା କିନ୍ତୁ କ୍ୱାଲିଟିରେ ବହୁତ ଭଲ ଥିଲା କାରଣ ମୁଁ ଯେତେ ସଫା କରିଲେବି ତାର ରଙ୍ଗ ଯାଉନାହିଁ ଏହି କଟନ ଶାଢ଼ୀଟି ପିନ୍ଧିବାକୁ ମତେ ବହୁତ ଭଲ ଲାଗେ ଏହି ଶାଢ଼ୀଟି ତିନିଶହ ଟଙ୍କା ନହୋଇ ପନ୍ଦରଶହ ହେଇଥିଲେ ମଧ୍ୟ ବାଧି ନଥାନ୍ତା ଏହି ଶାଢ଼ୀ ମୁଁ ମୋର ସାଙ୍ଗର ମ୍ୟାରେଜରେ ପିନ୍ଧିକି ଯାଇଥିଲି ସେଇଠି ବହୁତ ଜଣ ପଚାରିଥିଲେ ଶାଢ଼ୀ ବହୁତ ସୁନ୍ଦର ହେଇଛି କେଉଁଠୁ ଆଣିଲ ମତେ ବି ଦରକାର କହିଲେ ଶାଢ଼ୀର ମୂଲ୍ୟ ମୁଁ ସେମାନଙ୍କୁ କହିଲି ସେମାନେ ବିଶ୍ୱାସ ବି କରିପାରିଲେ ନାହିଁ କି ଶାଢ଼ୀର ମୂଲ୍ୟ ତିନିଶହ ଟଙ୍କା ବୋଲି